ମୁଁ ଗୋଟେ ଗେମ୍ ଖେଳେ ତାର ନାଁ ହଉଛି ସୋଭେ ସଫର୍ ଏ ଗେମ୍ ଖେଳିବାରେ ମୁଁ ଏଇ ଗେମ୍ ଉପରେ ଟିକେ ଗବେଷଣା କରିବାକୁ ଚାହିଁଥିଲି ଏ ଗମ ଗେମ୍ ରେ ଯେଉଁ କ୍ୟାରେକ୍ଟରଟା ଅଛି ମତେ ଭାରି ଭଲ ଲାଗେ ଏ ଗେମ୍ ରେ ଗେମ୍ ଟା କୁ ଯିଏ ତିଆରି କରିଛି ସେ ଭାରି ରିୟାଲିଟି ଉପରେ ତିଆରି କରିଛି ବୋଲି ମୁଁ ଭାବୁଛି ରିଆଲିଟି ଉପରେ ଗେମ୍ ଟା ତିଆରି ହେଇଛି ଯାହାଫଳରେ କି ଏ ଗେମ୍ ଟା ରିୟାଲିଟି ଉପରେ ଲାଗୁଛି ଆଉ କ୍ୟାରେକ୍ଟରଟା ମତେ ଭଲ ଲାଗେ ଗେମ୍ ଗେମ୍ ବହୁତ ଭଲ ଲାଗେ ମତେ ଖେଳିବା ପାଇଁ ଆଉ